ଆପଣ ଭଦ୍ରକର ଜମାଟୋ ରେଷ୍ଟୁରାଣ୍ଟରୁ କହୁଥିଲେ କି ଆଛା ମୁଁ ଆଜି ସକାଳ ସାତଟାରେ ଗୋଟେ ଅର୍ଡ଼ର୍ ଦେଇଥିଲି ପାଞ୍ଚଜଣଙ୍କ ଖାଦ୍ୟ ସେଥିରେ ନନ୍ଭେଜ୍ରେ ଭିତରେ ଥିଲା ଚିଙ୍ଗୁଡ଼ି ଆଉ ମଟନ୍ ମସଲା ଆଉ ଭାତ ଆଉ ରୁଟି ଦିନ ଦଶଟାବେଳେ ମୁଁ କହିଥିଲି ଦେବାପାଇଁ କିନ୍ତୁ ବର୍ତ୍ତମାନ ତ ଶାଢ଼େ ଦଶଟା ହେଇଗଲାଣି ଟିକେ ମୋତେ ବୁଝିକି କହିବେ ଆମର ଅର୍ଡ଼ର୍ଟା ଆପଣଙ୍କ ପାଖରେ ପହଁଞ୍ଚିଛି କି ନାହିଁ ଆଉ ସେ ଯୋଉ ଅର୍ଡ଼ର୍ ଅନୁଯାଇ ଖାଦ୍ୟ ଆମ ପାଖରେ ଏପର୍ଯ୍ୟନ୍ତ ପହଁଞ୍ଚିପାରି ନାହିଁ ତେଣୁ ମୋତେ ଟିକେ ସୂଚନା ଦେବେ ଆମର ଅର୍ଡ଼ର୍ଟି ପହଞ୍ଚିି ପାରିଛି କି ନାହିଁ ହଁ ଏଇ ନମ୍ବର୍ ଥିଲା ଆଉ ମୋର ନାମ ଥିଲା ମନୋଜ ପୃଷ୍ଟି ମୋତେ ଟିକେ ଦେଖି କୁହନ୍ତୁ ତ କ'ଣ ଷ୍ଟାଟସ୍ଟା କାହିଁକି ଏପର୍ଯ୍ୟନ୍ତ ପହଁଞ୍ଚିନି କାରଣ ଆମେ ସାଢ଼େ ଦଶଟା ଯିବା କଥା ଅଫିସ୍କୁ ମିଟିଂ ରହିଛି ସେଠି ଆମେ ଖାଇକି ଆମେ ଏଠିରୁ ଯାଇଥାନ୍ତୁ କିନ୍ତୁ ଏପର୍ଯ୍ୟନ୍ତ ପହଁଞ୍ଚିନି ଆପଣଙ୍କର ଯୋଉ ଡ଼େଲିଭରି ବୟ ତାକୁ ମଧ୍ୟ ପଚାରନ୍ତୁ ଆଉ ସେଇ ଅର୍ଡ଼ର୍ ଅନୁଯାଇ ପାର୍ସଲ୍ଟା ହେଇଛି କି ନାଇ ଟିକେ ଦେଖନ୍ତୁ ଷ୍ଟାଟସ୍ଟା ମୋତେ ଟିକେ ଜଣାନ୍ତୁ ବହୁତ ଶୀଘ୍ର କାରଣ ଆମେ ଆଉ ଅପେକ୍ଷା କରିପାରିବୁ ନାଇ ମୁଁ ଅଲ୍ରେଡ଼ି ପେମେଣ୍ଟଟା ମଧ୍ୟ କରିଦେଇଥିଲି ଅନ୍ଲାଇନ୍ରେ ହଁ ସେଇ ଅନୁଯାଇ ଆପଣଙ୍କର ପାର୍ସଲ୍ ଏବେ ସାଢ଼େ ଦଶଟା ହେଲାଣି ନିହାତି ପହଞ୍ଚିବା ଆବଶ୍ୟକ ନହଲେ ଆମେ ସେ ଅର୍ଡ଼ର୍ଟି କ୍ୟାନ୍ସେଲ୍ କରିଦେବୁ ଏବଂ ଆମର ପଇସା ଆପଣ ଫେରସ୍ତ କରିଦେବେ